ହ୍ୟାଲୋ ମୁଁ ଦେବାଶିଷ୍ ଉପଧ୍ୟାୟ କହୁଛି ଦୀପକ ହୋଟେଲ୍ରୁ କହୁଛନ୍ତି କି ମୁଁ ଯେଉଁ ଦୁଇ ପ୍ଳେଟ୍ ବିରିୟାନି ଅର୍ଡ଼ର୍ କରିଥିଲି ତାକୁ କମାଇକି ଗୋଟେ ପ୍ଳେଟ୍ କରିଦିଅନ୍ତୁ ଆଉ ମୋ ଆଡ଼୍ରେସରେ ପଠାଇ ଦିଅନ୍ତୁ